ଭାରତରେ ଅନେକ ସଂସ୍କୃତି ଓ ପରମ୍ପରା ରହିଛି ଏବଂ ତାହା ଅତ୍ୟନ୍ତ ପ୍ରମୁଖ ଓ ଗୁରୁତ୍ୱପୂର୍ଣ୍ଣ ଅଟେ ଅନ୍ୟ ସଂସ୍କୃତି ତୁଳନାରେ ଭାରତ ସଂସ୍କୃତି ଓ ପରମ୍ପରା ଅତୀତ ଭିନ୍ନ ଯେମିତି ଯୌଥ ପରିବାର ବଡ଼ମାନଙ୍କୁ ସମ୍ମାନ ଗୁରୁ ପୂର୍ଣ୍ଣିମା ପିତୃପୁରୁଷଙ୍କୁ ଶ୍ରଦ୍ଧା ଇତ୍ୟାଦି ଯୌଥ ପରିବାର ଯେମିତି ଆମେ ମିଳିମିଶି ସମସ୍ତେ ରହିଥାଉ ଯୌଥ ପରିବାର ଜୈନ ଧର୍ମ ଆମକୁ ବହୁତ ଭଲ ଲାଗିଥାଏ ସେ ଜୈନ ମାନଙ୍କ ସମୟରେ ବହୁତ ପୂର୍ବକାଳରୁ ସେମାନେ ବହୁତ ଭଲ ଶାନ୍ତ ଶିଷ୍ଟରେ ରହିନ୍ତି ଆମେ ଯେମିତି ପୁରୀ ଗଲେ ଶ୍ରୀ ଜଗନ୍ନାଥଙ୍କ ପାଖରୁ ବହୁତ ଆଶୀର୍ବାଦ ମିଳେ ଓ ଶ୍ରୀ ଜଗନ୍ନାଥ ହେଉଛନ୍ତି ବହୁତ ବଡ଼ ଠାକୁର ଜଗନ୍ନାଥ ବଳଭଦ୍ର ଓ ମାତା ସୁଭଦ୍ରାଙ୍କ ତିନି ରଥରେ ସେ ଥାନ୍ତି ଓ ଆଷାଢ଼ ମାସରେ ସେମାନେ ବାହାରକୁ ବାହାରିଥାନ୍ତି ଆମେ ପୁରୀ ଯିବାକୁ ବହୁତ ପସନ୍ଦ କରୁ ସେଥିପାଇଁ ଶ୍ରୀ ଜଗନ୍ନାଥଙ୍କୁ ଦେଖିବା ପାଇଁ ଆମେ ବହୁତ ଖୁସି ମିଳିଥାଏ ଓ ବହୁତ ଭଲ ଲାଗିଥାଏ ଆମ ଶ୍ରୀ ପୁରୀ କ୍ଷେତ୍ରରେ ବହୁତ ଭିଡ଼ ଲାଗିଥାନ୍ତି କେଉଁଠି କେଉଁଠି ଲୋକେ ବହୁତ ଦୂରରୁ ପୁରୀ ଜଗନ୍ନାଥକୁ ଦେଖିବା ପାଇଁ ଆସିଥାନ୍ତି ଓ ବହୁତ ଭଲ ପାଆନ୍ତି ଓ ଆମକୁ ବହୁତ ଖୁସି ମିଳି ଓ ସେହି ପୁରୀ ଠାକୁରକୁ ଦେଖିବା ପାଇଁ ଆମକୁ ବହୁତ ଖୁସି ହୋଇଥାଉ ଓ ତାକୁ ଦେଖି ସାରିବା ପରେ ଆମେ ଘରଙ୍କୁ ସମସ୍ତେ ଫେରିିବା ବହୁତ ଭଲ ଲାଗିଥାଏ ଯେ ପୁରୀ ଶ୍ରୀ ଜଗନ୍ନାଥ ମହାପୁରୁ ପୂର୍ବରୁ ବହୁତ ଲୋକେ ଚାଲି ଚାଲି ଯାଇଥାନ୍ତି ଓ ଏବେ ତ ଗାଡ଼ି ଶଗଡ଼ ହେଲାଣି ସେଥିପାଇଁ ଗାଡ଼ିରେ ସମସ୍ତେ ଯାଉଛନ୍ତି ସେ ପୁଣି ଆମେ ବହୁତ ଭଲ ଲାଗିଥାଏ ପୁରୀ ଶ୍ରୀ ଜଗନ୍ନାଥ ମହାପରଙ୍କୁ ଦେଖିବା ପାଇଁ ଦର୍ଶନ ମିଳିଥାଏ